ମୁଁ ଗୋଟିଏ ରେଷ୍ଟୁରାଣ୍ଟ ହୋଟେଲକେ ଗଲି ଆଉ ସେ ମାଲିକକେ ପଚାରିଲି ଆଜ୍ଞା କାଣା ଗରମ ଜିନିଷ କାଣା ଅଛି ବୋଇଲେ ସେ କହିଲା ଆଜ୍ଞା ନାହିଁ ଆଜ୍ଞା ଗରମଟା ଅଛି ଆଉ ସବୁ ତରକାରୀ ଫରକାରୀ ସବୁ ଗରମଟା ଅଛି ବୋଲି କହିଲାକୁ ମୁଁ ତାକୁ କହିଲି ଠିକ୍ ଅଛି ଆଉ ପ୍ୟାକିଂ କରିଦିଅ ଭଲ କରି ମୁଁ କାଣା ଯେ ଦୂର ଜାଗାକୁ ଯିବା ଅଛି ଭାଇ ଆଉ ଆମ ପରିବାର ଖାଇବା ଅଛି ବୋଲି ମୁଇଁ ତାକୁ କହିଲି ଆଉ ସେ ଆଜ୍ଞା ମୋତେ ଭଲ କରି ପେପର୍ ଫେପର୍ ଦେଇ କରି ଭଲ କରି ତାକୁ ଘୋଡ଼ାଇ କରି ମୋତେ ଯତ୍ନରେ ଆଜ୍ଞା ମୋତେ ଖାନା ପିନା ମୋତେ ଦିଥିଲେ